ହଁ ଆଜ୍ଞା ଆମର ଏଇଠି ଏ ଅଞ୍ଚଳରେ ସରସ୍ଵତୀ ପୂଜା ଗଣେଶ ପୂଜା ଏମିତି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି ଯାହାଫଳରେ କିଛି ମଧ୍ୟ ଲୋକମାନଙ୍କ ଡେଭଲପ୍ ହେଉଛି ଏବଂ ସେଥିରେ ସେମାନେ ଟିକେ ଖୁସି ପାଇଁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେଇ କାର୍ଯ୍ୟକୁ ଆହୁରି ଆଗକୁ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଜିନିଷର ବ୍ୟବହାର କରୁଛନ୍ତି ସେମାନେ ଭସାଣି କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ମାଇକ୍ର ବ୍ୟବହାର କରୁଛନ୍ତି ଏବଂ ଠାକୁର ପକାଇବା ନାଁରେ ସେମାନେ ମଧ୍ୟ ଅନେକ ଦୁର୍ନୀତିର ମୁକ୍ତ ନିଶାଦ୍ରବ୍ୟ ମଧ୍ୟ ପାନ କରୁଛନ୍ତି ଏବଂ ନିଜ ମଧ୍ୟରେ ଭାରସାମ୍ୟ ହରାଇ ବସୁଛନ୍ତି ଏବଂ କୌଣସି ପ୍ରକାର ଲାଭରେ ସେମାନେ ରହିପାରୁନାହାନ୍ତି ଏବଂ ଏହାପରେ ଏହା ସାମାଜିକ ଏବଂ ସାଂସ୍କୃତିକ ପ୍ରଥାକୁ କଡ଼ାକଡ଼ି ଭାବେ ଜଗାଯାଇଛି ଏବଂ ଏହା ଛଡ଼ା ପ୍ରଥମ ମୁଖ୍ୟ ପ୍ରଥା ହେଉଛି ଯୌତୁକ ପ୍ରଥା ବାଲ୍ୟବିବାହ ଏହା ପ୍ରତି ମଧ୍ୟ କଡ଼ାକଡ଼ି ଭାବେ ଆଖି ଦିଆଯାଇଛି କାରଣ ଏହି ପ୍ରଥା ମାଧ୍ୟମରେ ଏହି ପ୍ରଥା ମାଧ୍ୟମରେ ଅନେକ ଅସୁବିଧାର ଲୋକମାନେ ସମ୍ମୁଖୀନ ହେଉଥିଲେ ଯାହାଫଳରେ ସେମାନେ କି ଛୋଟବେଳ ଠାରୁ ବିବାହ କରିବା ଦ୍ୱାରା ସେମାନଙ୍କର ଭବିଷ୍ୟତରେ ବହୁତ ଅସୁବିଧା ହେଉଥିଲା ଏବଂ ଯୌତୁକ ପ୍ରଥା ପାଇଁ ନିର୍ଯାତନା ବିଭିନ୍ନ ନାରୀମାନଙ୍କୁ ନିର୍ଯାତନା ସହିବାକୁ ପଡ଼ୁଥିଲା ପ୍ରଥାକୁ ବନ୍ଦ କରାଯାଇଛି ଏବଂ ଏହିସବୁ ପ୍ରଥାକୁ ବନ୍ଦ କରାଯିବା ସହିତ ଅନେକ ଖୁସିରେ ଅଛନ୍ତି ଏବଂ ଏହା ଏହା ଛଡ଼ା ବର୍ତ୍ତମାନ ଚାଷ କ୍ଷେତ୍ରରେ ରାସାୟନିକ ସାର ପରିବର୍ତ୍ତେ ବିଭିନ୍ନ ଖତ ଏବଂ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ଚାଷ କରାଯାଉଛି ଏହା ମଧ୍ୟ ଏକ ନୂତନ ପିଢ଼ିର ବା ସାଂସ୍କୃତିକ କାର୍ଯ୍ୟର ଉଦାହରଣ ଏହା ଫଳରେ ଆଗକାଳର ଲୋକମାନ ଇଂରେଜମାନଙ୍କ ଶାସନରେ ଚାଲି ଆସୁଥିବା ପେଣ୍ଟ ସାର୍ଟ ବଦଳରେ ଏବେ ଚାଦର ଏବଂ ଛୋଟର ବ୍ୟବହାର କରୁଛନ୍ତି